ମୁଁ ମଧ୍ୟ ଡ୍ୟାନ୍ସ୍ ରିଲ୍ସ୍ ସର୍ଟସ୍ ଭିଡ଼ିଓ ଦେଖିବାକୁ ବହୁତ ପସନ୍ଦ କରେ ସୋସିଆଲ୍ ମିଡ଼ିଆରେ ମୁଁ ଆମର ଓଡ଼ିଶାର ନୃତ୍ୟକାର ଶାଶ୍ୱତ ଜୋଶୀଙ୍କୁ ବହୁତ ମୁଁ ତାଙ୍କ ଦ୍ୱାରା ବହୁତ ଅନୁପ୍ରାଣିତ ହୁଏ ଏବଂ ଏଲିନା ସାମନ୍ତରାୟ ଆମର ହିରୋଇନ୍ ତାଙ୍କର ଭିଡ଼ିଓ ବି ମଧ୍ୟ ଦେଖେ